ଶେଷରେ ଯେଉଁ ବି ସରକାର ଡକ୍ଟରଖାନ ଖୋଲିଛି ସେ ଯାହା ବହୁତ ଅସୁବିଧା ଦେଉଛନ୍ତି ସେ ତାଙ୍କର ଡକ୍ଟର୍ମାନେ ବି ବହୁତ ଅସୁବିଧା ଦେଉଛନ୍ତି ଓ ଯେଉଁ ସରକାର ଯେଉଁ ତାଙ୍କର ଡକ୍ତର ଯଉଁ ଖୋଲିଛି ତାହା ସାହାଯ୍ୟରେ ଯେଉଁ ଗରିବ ଲୋକ କିମ୍ବା ଧନୀ ଲୋକ ଯେଉଁ ଗୋଟିଏ ଗରିବ ଲୋକ କିମ୍ବା ଭିକାରିକୁ ଆମେ ତାଙ୍କ ମା' ବାପା ଭାଇ ଭଳି କାହା ଯଦି ମହାମାରୀ ଏଡ଼େ ବଡ଼ ଏତେ ଗୁଡ଼ା ରୋଗ ହୋଇଯାଇଛି ତ ସେମାନେ କ'ଣ କରିବେ ସେମାନଙ୍କ ପାଖେ ଖାଇବା ଲାଗି ପଇସା ନାହିଁ ସେ ଟଙ୍କା ନାହିଁ ସେମାନେ ଏତେ ବଡ଼ ମହାମାରୀର କେମିତି କରିବେ ଏତେ ବଡ଼ ଏତେ ବଡ଼ ମହାମାରୀର ପଇସା ସରକାର ଟଙ୍କା କାଡ଼ିଛି ବିନା ଟଙ୍କାରେ ଗରିବ ଲୋକମାନେ ସେ ସେ ସେ ଡାକ୍ତରଖାନାମାନଙ୍କୁ ଯଇପାରିବେ ଏଥିରେ ବଡ଼ ସୁବିଧାରେ କ'ଣ ହେବ ଗରିବ ଧନୀ ଲୋକ କିମ୍ବା ତାଙ୍କ ପାଖରେ ପଇସା ନେଇନ କ ଧନୀ ଲୋକ କ'ଣ ଡାକ୍ତରଖାନା ସରକାର ଡାକ୍ତରଖାନା ଖୋଲିଛି ଖାଲି ଯେଉଁ କୌଣସି ଲୋକ ବି ଯାଇପାରିବେ ସେମାନେ ଧନୀ ହଉ କିମ୍ବା ଗରିବ ସରକାର ଖାଲି ଗରିବ ଲୋକଙ୍କ ପାଇଁ ଖୋଲିନି ନାହିଁ ଧନୀ ଲୋକ କେ ମନା ଅଛି ସରକାରଙ୍କ ଆସପ ତା ତାଙ୍କୁ ବି କ'ଣ ଅସୁବିଧା ଯିବ ତାଙ୍କୁ ବି କ'ଣ କୋଉ ଅସୁବିଧା ଥିବ କାହା ଥିବ ସେମାନେ ଛୋଟ ଛୋଟ ବେମାରୀ ଛୋଟ ଛୋଟ ବେମାରୀ ହେଲେ ବି ସେମାନେ ସରକାରଙ୍କ ଡକ୍ଟରଖାନାକୁ ଆସିପାରିବେ ତାଙ୍କ ପାଇଁ କେହି ବି ମନା ନାହିଁ ମତେ ମଧ୍ୟ ବହୁତେ ଯିଏମାନେ ବି ଡକ୍ଟରଖାନା ବି ରୋଗୀଙ୍କୁ ବହୁତ ସାହାଯ୍ୟ କରୁଛନ୍ତି ବହୁତ ସେବା ଦେଉଛନ୍ତି ଯେକୌଣସି ଜିନିଷର ଦରକାର ହଉଚି ସେମାନେ ସେ ଜିନିଷ ଦେଇଦଉଛନ୍ତି ତାକୁ ସାହାଯ୍ୟ କରୁଛନ୍ତି ଯେଉଁ କୌଣସି ବି ସେବା ସେମାନଙ୍କ ସବୁ ସୁବିଧା ଦେଉଛନ୍ତି ଓ ଯେଉଁ ଡାକ୍ତର ବି ସେମାନେ ବି ବହୁତ ଭଲ ସେମାନଙ୍କ ଉପରେ ସେମାନଙ୍କ ଚିକିତ୍ସା ଉପରେ ଜ୍ଞାନ ଅଛି କି କ'ଣ କରିବା କ'ଣ କରିବା ନାହିଁ ସେ କ'ଣ ରୋଗ ହେଲେ କେଉଁ ମେଡ଼ିସିନ୍ କେଉଁ ଔଷଧ ଦେବା ନାହିଁ ଦେବା ଏହି ସବୁ ଭିତରେ ବହୁ ଜ୍ଞାନ ଅଛି ହଁ ମୁଁ ଭାବୁଛି କି ପୂର୍ବ ଅପେକ୍ଷା ଏହା ବହୁତ ଏହି ଯୁଗର ଡାକ୍ତରଖାନା ବହୁତ ଭଲ ହୋଇଛିି କାହିଁଲାଯେ କି ଯୋଉଁ ପୂର୍ବ ଜଗତରେ ସେମାନେ ବହୁତ ଗରିବ ଥିଲେ ତମକୁ କେଉଁ ମହାମାରୀ ଯଦି ହେଇଗଲା ସେମାନେ କ'ଣ କରିବେ ସେ ପୂର୍ବ ଯୁଗର ବଜ୍ଞାନିକମାନେ ବି ତାଙ୍କ ଉପରେ ଏତେ ଜ୍ଞାନ ନଥିଲା କି ସେମାନେ କେଉଁ ମହାମରୀିକ ତାଙ୍କୁ ଦୁଇ ପିଲା ଜାଣି ତାଙ୍କ ଉପରେ ଔଷଧ ବାହାର କରିଦେବେ ଏହି ଏହି ନଥାଏ ତ ବୈଜ୍ଞାନିକମାନେ ବି ତାଙ୍କର ଥିଲା ଜ୍ଞାନ ବଟ୍ ଥିଲା ବାକି ହେତେ ବି ନାଇଁ ସେମାନେ ସାଙ୍ଗେ ସାଙ୍ଗ ଇ ଜିନିଷ୍ଟା ବାହାର୍ କରିପାର୍ବେ ହେତେ ତାଙ୍କ ପାଖେ ବଢ଼ିନିଥିଲା ତାଙ୍କର ଆଉ କିଛି ବି ହେନ୍ତା ନି ଥାଇ ଜ୍ଞାନ ଗୁନା ସେଥିପାଇଁ ସେ ଗରିବ ଲୋକ ବାଧ୍ୟ ହୋଇ ପୂର୍ବ ଯୁଗରେ କଷ୍ଟକଷ୍ଟ କରି ସେମାନେ ମରିବାରେ କ ବାଧ୍ୟ ହୋଇ ଥିଲେ ବାଧ୍ୟ ଥିଲେ ଓ ବାଧ୍ୟ ଥିଲେ ସେ ଲୋକ ମରିବା ପାଇଁ ବାଧ୍ୟ ଥିଲେ ଓ ଏବେ ଯୁଗରେ ଯେମିତିକି ମୁଁ ଉଦାହରଣ ନେଉଚି କରୋନାରେ କରୋନା ଯେତେବେଲେ ବି ଆସିଲା ଯେତେବେଲେ ବି କରୋନା ଆସିଲା ବହୁତ ଇଣ୍ଡିଆ ଭାରତର ବାହାର ଲୋକମାନେ ଧରି ଧୁରା କରୋନା ଧରିକିରି ଆସିଲେ ସେତେବେଲେ ଓଡ଼ିଶା ଓଡ଼ିଶାରେ ବି କରୋନା ହେଇଥିଲା ସେତେବେଳେ ବହୁତଟେ ଲୋକ ମରିଯାଇଛନ୍ତି ମୁଁ ଆଖିରେ ଦେଖିଚି କି ବହୁତ ଲୋକ କେମିତି କଷ୍ଟରେ ମଧ୍ରିଲେ ପହିଲା ଆସିଲା ବୈଜ୍ଞାନିକ କାହା କାହାକୁ କାହାକୁ ଜଣାନଥିଲା କି ଇଟା କ'ଣ କିଏ ବନେଇଚି ଇଏ କାଣା ଏ ମହାମାରୀ କ'ଣ ପଛେ ପଛେ ବର୍ଷେ ବର୍ଷେ ଦୁଇ ବରଷ୍ ଗଲା ପରେ ଦୁଇ ବରଷ୍ ଗଲା ପରେ ସେମାନେ କରୋନା ଟୀକା ବାହାର୍ କରିଥିଲେ ସେ ସେ ଟୀକା ସେ ଟୀକା ସାହାଯ୍ୟରେ ସେ ଟୀକା ସାହାଯ୍ୟରେ ବହୁତ ଲୋକ ବଞ୍ଚିପାରିଲେଣି ଓ ବହୁତ ସୁବିଧା ବି ହେଇଛି ଓ ଯେତେବେଲେ ବି କରୋଣା ଆସିଲା ଯେତେବେଲେ ବି କରୋନା ଆସିଲା ସେ ଯାକ ମରିଗଲେଣି ବୈଜ୍ଞାନିକ ମାନେ ଟୀକା ବାହାର୍ କଲେ ତା'ପରେ କମ୍ ବଞ୍ଚେଇ ବଞ୍ଚେଇ କରି ସେମାନେ ବହୁତ ବଞ୍ଚପାରିଲେ ଓ ଓ ଏ ଯୁଗରେ ବହୁତ ସେବା ଅଛି ଡିଷ୍ଟ୍ରିକ୍ରେ ବହୁଟେ ସରକାରୀ ଡାକ୍ତରଖାନ ରହୁଚି ସେହି ସାହାଯ୍ୟରେ ସବୁ ସବୁ ଲୋକ ବହୁତ୍ ଖୁସିର ଜୀବନଯାପନ କରୁଛନ୍ତି ଓ ସେ ଖୁସିଟା ସବ୍କର ଖୁସି ଅସୁବିଧାରେ ଲୋକ ମଧ୍ୟ ସେ ଡାକ୍ତରଖାନକୁ ଯାଇ ତାଙ୍କର ସେବା କରଉଛନ୍ତି ହ ମୁଁ କହିବାକୁ ଚାହିଁବି କି ଏହି ଯୁଗ ଏହି ଯୁଗରେ ଯଉ ଆମେ ଏହି ସମୟରେ ବହୁତ ଉନ୍ନତି ହେଲାଣି ଓ ପୂର୍ବ ଯୁଗରେ ସେ ଉନ୍ନତି ସେ ଉନ୍ନତି ମଧ୍ୟ ନାଇଁ ସେଥିପାଇଁ ସେ ପୂର୍ବ ଯୁଗର ଲୋକେ ବହୁତ ଏ ଯୁଗର ଏତେ ଉନ୍ନତି ହେଇଗଲାଣି କି ଏତେ ଉନ୍ନତି ହେଇଗଲାଣି କି ତାଙ୍କର ଆମେ ହିସାବ କରିପାରିବା ନାହିଁ ସେବା ପାଇଁ